ହ୍ୟାଲୋ ହଁ ସାର୍ ନମସ୍କାର ସାର୍ ସାର୍ ମୁଁ ଅନିଲ୍ କୁମାର ଖଣ୍ଡୁଆଳ କହୁଥିଲି ଗୋବରାରୁ ମୁଁ କହୁଥିଲି ତ ସାର୍ କଥା କ'ଣ କି ଆମ ମାଆଙ୍କର କାଲି ମାନେ ବାରିପଟେ ପଡ଼ିକି ଟିକିଏ ଆକ୍ସିଡ଼େଣ୍ଟ୍ ହେଇ ଯାଇଥିଲା ହେଇଯାଇଛି ତ ତ ସେଥିପାଇଁ ତା' ଗୋଡ଼ଟା ମକଚି ହେଲା ଭଳିଆ ହେଇକିରି ଫୁଲିକି ରହିଛି ଦୁଇ ଦିନି ହେଲା ନାଇଁ ଚାଲବୁଲ କରି ପାରୁନାହାନ୍ତି ଆଉ ଖାଲି ବସିକି ରହୁଛନ୍ତି ଖାଲି କୌଣସି କାମ କରିପାରୁନାହାନ୍ତି ଆଉ ମୋତେ ଲାଗୁଛି ହାଡ଼ଟା କେଉଁଠି ଭାଙ୍ଗି ଯାଇଛି ବୋଧେ ଆଉ ମୁଁ ଆପଣଙ୍କ ପାଖକୁ ଧରିକି ଯିବି ବୋଲି ଭାବୁଥିଲି ତ ଆପଣ କେତେଟାରୁ କେତେଟା ହସ୍ପିଟାଲ୍ରେ ରହୁଛନ୍ତି କି ଆଉ ଇଭିଙ୍ଗ୍ରେ ହଁ ସାର୍ ତା'ହାଲେ ସାର୍ ଆପଣ ହସ୍ପିଟାଲ୍ରେ କେମିତି ଅପରେସନ୍ ଫପରେସନ୍ କେମିତି ସୁବିଧା ସୁଯୋଗ କେମିତି କ'ଣ ଅଛି ସାର୍ ତା'ହାଲେ ଅସୁ ଔଷଧଫୌଷଧ ସବୁ ମାନେ ସେଇଠି ମିଳିଯିବ ନା ଆପଣଙ୍କ ପାଖରେ ସାର୍ ଆଉ ମୁଁ କହୁଥିଲି କ'ଣ ନା ଆଉ ଆପଣଙ୍କ ପାଖରେ ଗଲେ ଏକ୍ସରେ ଫେକ୍ସରେ କରିବାପାଇଁ ମାନେ ସ୍କାନିଂ ମେସିନ୍ ହେରିକା ସବୁ ଆଭେଲେବଲ୍ ଅଛି ଆପଣଙ୍କ ହସ୍ପିଟାଲ୍ରେ ତା'ହେଲେ ସାର୍ ଆପଣଙ୍କର ମାନେ ହସ୍ପିଟାଲ୍ଟା କେଉଁଠି ଅଛି କି ଆଜ୍ଞା ହଁ ହଁ ସାର୍ ସାର୍ ତାହାଲେ ସାର୍ ମୁଁ କହୁଥିଲି କ'ଣ ଆଉ ମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ କିଛି ରିହାତି ମିଳିବ କି ଆମକୁ କେତେ କ'ଣ ଡିସ୍କାଉଣ୍ଟ୍ କେମିତି ଅଛି ରିହାତି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ହଁ ସାର୍ମାନେ ଫିଫ୍ଟି ପରସେଣ୍ଟ୍ ଯେତେ ଅପରେସନ୍ ଖର୍ଚ୍ଚ ତା'ର ଫିଫ୍ଟି ପରସେଣ୍ଟ୍ କଟିବ ସାର୍ ଠିକ୍ ଅଛି ତାହାଲେ ସାର୍ ମୁଁ ବସ୍ରେ ଗଲେ ଯାଇକି ପହଞ୍ଚି ପାରିବି ନା ଆପଣଙ୍କ ପାଖରେ ସାର୍ ମୁଁ ଭାବୁଥିଲି ମାଆଙ୍କୁ ମାନେ କୌଣସି କାର୍ଫାର୍ ବୁକ୍ କରି କ୍ୟାବ୍ଫ୍ୟାବ୍ ବୁକ୍ କରି ଧରିକି ଯିବି ବୋଲି ଭାବୁଥିଲି ଆଉ ସାର୍ ତାହାଲେ ହଁ ସାର୍ ହେଉ ସାର୍ ତାହାଲେ ମୁଁ ହଁ ହଁ ସେଇଟା ମୁଁ ଭାବୁଥିଲି ବସ୍ରେ ତାକୁ ନେଇ ପାରିବିନି ତ କାର୍ରେ ଧରିକି ପଳେଇବି ଆଉ ହେଉ ସାର୍ ଠିକ୍ ଅଛି ତାହାଲେ ସାର୍ ଆପଣ କାଲି ରହିବେ ତ ହସ୍ପିଟାଲ୍ରେ ହଉ ସାର୍ ତାହାଲେ ମୁଁ କାଲି ଆପଣଙ୍କ ପାଖକୁ ଧରି ଯାଉଛି ଆଉ କ'ଣ କ'ଣ କେମିତି କ'ଣ ସ୍କାନିଂଫାନିଂ ଯଦି ଅପରେସନ୍ ଫପରେସନ୍ କଲେ ଜଲ୍ଦି ଟିକିଏ କରିଦେବେ ଅପରେସନ୍ ଆଉ ରହୁଛି ସାର୍ ଧନ୍ୟବାଦ ସାର୍ ରହୁଛି ସାର୍ ନମସ୍କାର୍